ହଁ ଏବେ ଯେଉଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଅଧା ଘଣ୍ଟା ଆଗରୁ ଯେଉଁ ରୋଲ୍ ଟେ ଅର୍ଡ଼ର୍ କରିଥିଲି ହଁ ଚିକେନ୍ ରୋଲ୍ ହଁ ଚିକେନ୍ ରୋଲ୍ ଖାଲି ଅର୍ଡ଼ର୍ କରିଥିଲି ତା ସାଙ୍ଗରେ ଆଉ ଅଣ୍ଡାର ଆମଲେଟ୍ ଗୋଟେ ବି ସେଥିରେ ଏଡ଼୍ କରିଦିଅନ୍ତୁ ହଁ ଆଜ୍ଞା ହଁ ସେଇଟା ଏଡ଼୍ କରିକି ସେଇଟା ଶୀଘ୍ର ପଠାଇ ଦବ